ହେଲୋ ହଁ ଆଜ୍ଞା ନମସ୍କାର ଆପଣଙ୍କର ନେ ଷ୍ଟଲ ଅଛି ବୋଲେ ଭଡ଼ା ଦେବେ ବୋଲେ କେତେ ବଡ଼ଟା ଅଛେ ଏନ୍ତା ଛୋଟଟା କି ବଡ଼ଟା ବୋଲେ କେତେ ପଇସା ନେବେ ହୁଁ ହୁଁ ଟିକେ କମ୍ କଲେ ହେବା କା ସେ ଜାଗା କେନ୍ତା ରୋଡ୍ ପଏଣ୍ଟରେ ଅଛି କା ଇଲେକ୍ଟ୍ରି ସବୁ ସୁବିଧା ଅଛି ରେଣ୍ଟ ବିଜନେସ୍ ଠିକ୍ ହିସାବରେ ଚାଲିବ ପାଞ୍ଚ ଛଅ ବରଷ ଲାଗି ନେବୁ ବୋଲେ ଟିକେ କମ୍ କଲେ ଭଲ ହେବ

ହୁଁ ହୁଁ ଇଲେକ୍ଟ୍ରି ବିଲ୍ ଆପଣଙ୍କୁ ଝାମୁ କି ଆମକୁ ଝାମୁ ଓ ହୋ ହଁ ହଁ ଆମେ ଇଲେକ୍ଟ୍ରି ବିଲ୍ ବୁଝାଲେ ଆପଣଙ୍କୁ କମ୍ ପଇସା ଦିଆ ପଡ଼ିବ ନାଇଁ ଯେ କେଉଁ ଜାଗାରେ ଅଛି ସେଇଟା କେଉଁ ଜାଗାରେ ଅଛି ଏଇନେ ହଁ ମୁଇଁ ଦେଖି ଯିବା ଲାଗି ଚାଁହୁଛି ତ ବୋଲେ ସେଥି ଲାଗି ସୋନପୁର୍ କେ ପଳାରେ କେଉଁ ସେ କେଉଁ ସାହି ତଳେ ହୁଁ ହୁଁ ହୁଁ ହୁଁ ଦେଖି କେଭେ ଜିବି ମୁଁ ହଁ ହଁ ଆପଣ କେତେବେଳେ ଥିବେ ସେ ଟାଇମ୍ଟା କୁହନ୍ତୁ ସେ ଟାଇମ୍ରେ ଗଲେ କ'ଣ ରବିବାର ଦିନେ ହୁଁ ହୁଁ ହୁଁ କେତେରୁ କେତେ ଟାଇମ ତକ ସେଟା ଖୋଲୁଛି ହୁଁ ହୁଁ ହଉ ଠିକ ଅଛି ସେ ମୁଇଁ ଦେଖିକିନି ହଁ ରଖୁଛି